ହଁ ମୁଁ ଯୋଗ ଅଭ୍ୟାସ କରିବା ପରେ ଶରୀର ଯୋଗ ପୂର୍ବ ଅଭ୍ୟାସ କରିବା ପୂର୍ବରୁ ଯେଉଁ ପ୍ରକାର ଅସୁସ୍ଥ ଲାଭ କରିଥିଲି ଯୋଗ କରିବା ପରେ ବର୍ତ୍ତମାନ ମଶାରୀର ସମ୍ପୂର୍ଣ୍ଣ ସୁସ୍ଥ ଯାହାଫଳରେ କି ବର୍ତ୍ତମାନ ମୋତେ ଶରୀରର କୌଣସି ରୋଗରନ୍ଧନ ଅନୁଭବ କରିବାକୁ ପାଉନାହିଁ

ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଲାଗିବା ସହିତ ସବୁ କାମ କରିବା ପାଇଁ ମନେ ମଧ୍ୟ ଲାଗୁଛି ସମସ୍ତେ ହେଉ ବା ନହେଉ ଯୋଗ ଅଭ୍ୟାସ କରିବାଟା ସମସ୍ତଙ୍କ ପାଇଁ ବହୁତ ଭଲ ହୋଇଥାଏ ସମସ୍ତେ ଏହି ଅଭ୍ୟାସଟାକୁ ଜାରି ରଖିବା ଉଚିତ୍ ବୋଲି ମୁଁ ମନେ କରୁଛି